ଓଡ଼ିଶୀ ନୃତ୍ୟ ଗୋଟିଏ ପୁଅ ନୃତ୍ୟରୁ ଆସିଅଛି ଏହି ଓଡ଼ିଶୀ ନୃତ୍ୟ ଭାରତରେ ବହୁ ପ୍ରସିଦ୍ଧ ଅଟେ ଏହି ଓଡ଼ିଶୀ ନୃତ୍ୟକୁ ଭାରତର ବହୁ ସଂଖ୍ୟାରେ ଲୋକମାନେ ଦେଖିବାକୁ ପସନ୍ଦ କରିଥାନ୍ତି ଭାରତରେ ପ୍ରଥମ ଥର ପାଇଁ ଏହି ଓଡ଼ିଶୀ ନୃତ୍ୟ ପ୍ରଚଳନ ହୋଇଥିଲା ଏହି ନୃତ୍ୟକୁ ଅଧିକାଂଶ ଭାରତର ଲୋକମାନେ ଦେଖିବାକୁ ଭଲ ପାଆନ୍ତି ଏହି ଓଡ଼ିଶୀ ନୃତ୍ୟ ଅଧିକାଂଶ ଲୋକମାନେ ଶିଖିଥାନ୍ତି ଏବଂ ପ୍ରସିଦ୍ଧ ଅର୍ଜନ କରିଥାନ୍ତି ଏହି ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ଅଧିକାଂଶ ସମୟ ଲାଗିଥାଏ ଏହି ନୃତ୍ୟକୁ ଆମେ ଭାରତର ଅଧିକ ପ୍ରସିଦ୍ଧ ହୋଇଥାଏ ଭାରତରେ ଏହି ନୃତ୍ୟକୁ ଅଧିକ ଲୋକମାନେ ଦେଖିବାକୁ ପସନ୍ଦ କରିଥାନ୍ତି ତେଣୁ ଏହି ଓଡ଼ିଶୀ ନୃତ୍ୟକୁ ଶିଖି ପଦ୍ମଶ୍ରୀ ଉପାଧି ମଧ୍ୟ ଅର୍ଜନ କରିଅଛନ୍ତି ଏହି ଓଡ଼ିଶୀ ନୃତ୍ୟକୁ ଦେଖିବାକୁ ମନୋରମ ଅଟେ ଓଡ଼ିଶାରେ କୀର୍ତ୍ତନକୁ ମଧ୍ୟ ଲୋକପ୍ରିୟ କରାଗଲା ଏହି କୀର୍ତ୍ତନରେ ସମସ୍ତଙ୍କୁ ଏକ ପରିବାର ଭାବରେ ଗ୍ରହଣ କରି ଏକା ସ୍ଥାନରେ ନୃତ୍ୟ ଶିଖିବାକୁ କୁହାଗଲା ଏବଂ ଏହି କାର୍ଯ୍ୟ ମଧ୍ୟ ବର୍ତ୍ତମାନ ଯୁଗରେ ଚାଲିଅଛି ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ପରି ଆଉ ମଧ୍ୟ ନୃତ୍ୟ ରହିଛି ଛଉ ନୃତ୍ୟ ଘୁମୁରା ନାଚ ରସରକେଲି ଡାଲଖାଇ କରମା ଇତ୍ୟାଦି ନୃତ୍ୟ ଓଡ଼ିଶା ପ୍ରସିଦ୍ଧ ଅଟେ ଏହି ନୃତ୍ୟ ଗୁଡ଼ିକ ଆମ ଓଡ଼ିଶାରେ ବେଶ ପ୍ରସିଦ୍ଧ ଅଟେ ଏହି ନୃତ୍ୟ ଗୁଡ଼ିକ ଆମର ଅଧିକ ଜରୁରୀ ଅଟେ ଏହି ନୃତ୍ୟକୁ ଆମେ ଶିଖି ବହୁତ ସ୍ଥାନରେ ପ୍ରସିଦ୍ଧ ହୋଇପାରିବା ଏହି ନୃତ୍ୟ ଗୁଡ଼ିକୁ ସେ କିି ଆମ ଓଡ଼ିଶାର ଅଧିକାଂଶ ଲୋକ ପ୍ରସିଦ୍ଧ ଅର୍ଜନ କରିଛନ୍ତି ଏହି ଦେଶ ଏହି ଅନ୍ୟ ଦେଶକୁ ଯାଇ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି ଏହି ନୃତ୍ୟକୁ ଆମେ ଶିଖି ନିଜର କଳା ମଧ୍ୟ ବାହାର କରିପାରିବା